ମୋ ସାଙ୍ଗ ହେଉଛି ଗୋଟିଏ ଫଟୋଗ୍ରାଫି ସେ ତା ପାଖରେ କେତେ ଗୁଡ଼ିଏ ମାନେ କ୍ୟାମେରା ଥିଲା ମାନେ କମ୍ ବାଲା କେଉଁଟା ଅଧିକ କ୍ୟାମେରା ଲେନ୍ସ ଆସିବ ତା'ପାଖରେ କ୍ୟାମେରା ଥିଲା ସେ ଦିନେ ମୋତେ ଡାକିଥିଲା ମାନେ ବାହାରକୁ ଯିବା ଚିଲିକା ଯିବା ପାଇଁ ଶୀତ ଦିନେ ଚିଲିକା ଯାଇକି ପକ୍ଷୀମାନଙ୍କର ଫଟୋ ଉଠାଇବା ତା'ର ନଈ ଯେଉଁ ଚିଲିକାର ହ୍ରଦ ଅଛି ତା'ର ଫଟୋ ଉଠାଇବା କେମିତି ଫଟୋ ଉଠାଯିବ ତା ସହିତ ମଧ୍ୟ ମୁଁ ଯାଇଥିଲି ଚିଲିକା ବୁଲିବା ପାଇଁ ଏବଂ ସେ ବିଭିନ୍ନ ପ୍ରକାର ପୋଜ୍ ଦେଇକି ଫଟୋ ଉଠାଇଥିଲା କେଉଁମାନେ ସେ ମୋତେ କହିଥିଲା ଯେ ଏହିଟା ଏହି ଟାଇପ୍ର ଫଟୋ ଉଠା ମୋର ସୁନ୍ଦର ଦେଖାଯିବ ସେହିଟା ସେପଟ ସାଇଟ୍ରୁ ଛିଡ଼ା ହୋଇକି ଫଟୋ ଉଠା ସୁନ୍ଦର ଦେଖାଯିବ ଏହି ଟାଇପ୍ର କହିଥିଲା ଏବଂ ତା ଫଟୋ ଦେଖିକି ମଧ୍ୟ ମୋତେ ଭଲ ଲାଗିଥିଲା ସେ କେମିତି ଏଡ଼ିଟିଙ୍ଗ କରୁଛି ଆଉ କେମିତି ଫଟୋ ଉଠାଉଛି ଏବଂ ତା'ପାଖରେ କ୍ୟାମେରା ଥିଲା ତା ପାଖୁ ମଧ୍ୟ ସେ ସେସବୁ ମଧ୍ୟ ରୋଜଗାର କେମିତି କରିପାରୁଥିଲା ବାହାଘର ଜନ୍ମଦିନକୁ ଯାଇକି ସେଠାରେ ଫଟୋ ଉଠାଇକି କେମିତି ରୋଜଗାର ରୋଜଗାର କରୁଥିଲା ସେ ସବୁକୁ ମୁଁ ଦେଖିକି ମୋର ମଧ୍ୟ ମୁଁ ନିଜକୁ ମଧ୍ୟ ସଉକ ଭାବରେ ଫଟୋଗ୍ରାଫର ହେବି ଆଉ ଫଟୋ ଉଠାଇବି ବୋଲି ଗ୍ରହଣ କରିଥିଲି